ଖିଆ ପିଆ ଆମର୍ ଭାରତ୍ରେ ବହୁତ୍ କିଛି ନୂଆ ନୂଆ ଚାକିର୍ମାନେ ଆସି ଯାଇଛି ବହୁତ କିଛି ନୂଆ ନୂଆ ମାନେ ବି ହୋଇଛି ଯେନ୍ତା କି ୟୁଟ୍ୟୁବର୍ମାନେ ହେଉଛନ୍ତି ବହୁତ କିଛି ବିଷୟ ବସ୍ତୁର ସୃଷ୍ଟିକାରିମାନେ ହେଉଛନ୍ତି ଟୁରିଷ୍ଟମାନେ ବି ହେଉଛନ୍ତି ଯେନ୍ମାନେ କି ବହୁତ କିଛି ଭ୍ରମଣ କରି ବି ଯାଉଛନ୍ତି ବହୁତ ଅଭିନେତା ଅଭିନେତ୍ରୀମାନେ ବି ବାହାରେ ବସୁଛନ୍ ବହୁତ୍ କମେଡ଼ିଆନ୍ ବି ବାହାରୁଛନ୍ତି ଇହା ଦେ ବହୁତ୍ କିଛି ଏନ୍ତା ଚାକିରିମାନେ ହୋଇଗଲା ନ ୟୁଟ୍ୟୁବର୍ମାନେ କାଣା ତାକରି ସେମାନେ ୟୁଟ୍ୟୁବ୍ ଇହା ଦେ ଚଲଉଛନ୍ ସେମାନେ ୟୁଟ୍ୟୁବ୍ରେ କିଛି ଭିଡ଼ିଓ ଅପଲୋଡ଼୍ କରୁଛନ୍ ଯେନ୍ଥିରେ କି ସେମାନଙ୍କର୍ ସେଟା ଗୁଟେ ତାକର୍ କମାନି ହେଉଛି ଯେନ୍ଥିରେ କି ସେମାନେ କମଉଛନ୍ ଭ୍ରମଣ ଏଠି ମାନେ ହେଉଛି ଟୁରିଷ୍ଟକି କିଏ ଯଦି କେନି କେ ବୁଲି ଯିବାର୍ କେ ଚାଁହୁଛନ୍ ତ ସେଟା ବି ଇହା ଦି ଗୁଟେ ବାହାରିଲା ନ ଭ୍ରମଣ କରି ଯିବାର୍ ଲାଗି ଆଉ କିଛି ବି ନୂଆ ଫିଲ୍ମ ହେଲା କିଛି ବି ହେଲା ସିରିଏଲ୍ ହେଲା ଏ ସବୁ କିଛି ବି ସେମାନେ ଅଭିନେତା ଅଭିନେତ୍ରୀମାନେ ବାହାରୁ ଛୋଟିଆ ଛୋଟିଆ ଗୁଟେ ଗୁଟେ ରିଲସ୍ ବି ବନେଇ ଦଉଛନ୍ ଆଉ ଇହା ଦେ ଇନ ଯୁବକମାନେ ଏଟା ଚାଁହୁଛନ୍ କି ସେମାନେ ଭାରତ୍ରେ ଇହା ଦି ନୂଆ କିଛି ତାକର୍ ନିଜର୍ ପେହଁଚାନ୍ ବନାବି ତାକର୍ ନିଜର୍ ଓନ୍ରେ କିଛି ଗୁଟେ କରବେ ସେମାନେ ୟା ତ କିଛି ୟୁଟ୍ୟୁବର୍ ହେବେ ୟା ଫିର୍ କିଛି ଟୁରିଷ୍ଟ ହେଇପାର୍ବେ ତ ପରେ ସେମାନେ କିଛି ଅଭିନେତା ୟା ଅଭିନେତ୍ରୀ ବି ହେବେ ସେମାନେ ବହୁତ୍ କିଛି ଆକ୍ଟିଙ୍ଗ୍ ବି କରୁଛନ୍ ଡ଼ାଇଲଗ୍ ବି କରୁଛନ୍ ଆଉ ଇହା ଦେ ଛୁଟିଆ ଛୁଟିଆ ରିଲିସ୍ମାନେ ବି ବନଉଛନ୍